ହ୍ୟାଲୋ ଆଜ୍ଞା ମୁଁ ବାସନ୍ତୀ କହୁଚି ରଣପୁରରୁ ଆପଣ ପ୍ରଶାନ୍ତି ହୋଟେଲ୍ରୁ କହୁଛନ୍ତି ତ ଆପଣ ମୁଁ ଚିକେନ ଏବେ ଅର୍ଡର କରିଥିଲି ସେ ଚିକେନ ଆସିକି ବର୍ତ୍ତମାନ ପହଞ୍ଚିଯାଇଛି ମୋ' ପାଖରେ ମୁଁ କେବେବି ଭାବିନଥିଲି ଏତେ ଝଡ଼ ବର୍ଷାରେ ଆପଣ ଚିକେନ ନେଇକି ଆସିବେ ବୋଲି ହଁ ହେଉ ଯଦି ମୋ' ପାଖରେ ଠିକ୍ରେ ଆସିକି ପହଞ୍ଚିଯାଇଚି ଆଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ